ହଁ ମୁଁ ବାଙ୍ଗାଲୋରରୁ ଆସିବି ଖାଇବା ଜିନିଷ ଅଛି ତ ଭଲ ଭଲ ଜିନିଷ ବନା ହେଉଛି ନା ନାଇଁ ହେନ୍ତି ଖାଲି ଠକରେ ଚାଲିଛି ଦୋକାନ

କମ୍ ଆଇଟମ୍ ବନା ହେଉଛି ମୁଁ ଖାଇବାପାଇଁ ଯିବି ଯଦି ଭଲ ଭଲ ହବ ଆଇଟମ୍ ବନେଇବ

ଆମ ବାଙ୍ଗାଲୋରରେ ସେଇଠି ତ ପୂରା ଖାଇବା ଜିନିଷ ପୁରା ଦାମୀ ଦାମୀ ଆଉ ସେଇଠି ଦୋକାନ ଚଲେଇ ପାରିବ କି ନା ଖାଇବା ଜିନିଷ ସେଠା ପୂରା ଦାମୀ ଆଉ ଭଲ ଭଲ ଜିନିଷ ପୁଣି ଖାଇବାକୁ ନାଇଁ ଦେଲେ ତ ଲୋକମାନେ ଆଉ ପଇସା ଦେବେ କି ହଁ ପଇସା ଦେବେ ଯେତେବେଳେ ତ ପଇସା ଦେବି ନା ମୁଁ ପଇସା ଦେଲେ ଆଉ ଭଲ ଖାଦ୍ୟ ନଦେଲେ ତ ଆଉ ହବ

ହଁ ଖାଲି ଖାଇବା ଜିନିଷ ଉପରେ ବନା ହେଉଛି ନା ଆଉ କ'ଣ ସା ବନା ହେଉଛି ସେଠି

ଅଁ ହଁ ଦୁଇ ଓଳି ହେଉଛି ଖାଇବା ଜିନିଷ ବନେଇବାଟା ହଁ ଦୁଇ ତିନିଦିନ ପାଇଁ ମୋ ଖାଇବା ବନେଇ ଦିଅ ଦୁଇ ଓଳି କାଣ ସାମାନ ବନଉଛ ଖାଇବା ଜିନିଷ କେତେ ହୁଁ ଶହେ ଟଙ୍କାରେ ଖାଇବା କ'ଣ କ'ଣ ଦେଉଛ ତୁମେ ଶହେ ଟଙ୍କା ନେଉଛ ଭଲକି ଖାଇବା ଦେଉନ ଖାଲି ଏତକିରେ ଠକ ମାରୁଛ ଭଲ କେଉଁଟା ଆଉ ହେଲା ଖାଲି ଠକ ମାରୁଛ ଶହେ ଟଙ୍କା ନେଉଛ ଖାଇବା ଜିନିଷ ହଉ ରଖୁଛି